ମାଛ ମାରିବା ପାଇଁ ନଦୀରେ ସେମାନେ ଏକ ପ୍ରକାର ଡଙ୍ଗା ବ୍ୟବହାର କରନ୍ତି ଛୋଟ ଡଙ୍ଗା ବ୍ୟବହାର କରନ୍ତି ବଡ଼ ଡଙ୍ଗା ବ୍ୟବହାର କରନ୍ତି ଟଲି ବ୍ୟବହାର କରନ୍ତି ଆଉ ସେମାନେ ମାଛ ଧରିଲା ବେଳେ ଜାଲ ବ୍ୟବହାର କରି ସେଥିରେ ଜାଲ ଦ୍ୱାରା ଧରନ୍ତି ମୁଁ ତ କେବେ ମାଛ ଧରେ ନାହିଁ ଆଉ ସେ ବାବଦରେ ମୋର ବି ବିଶେଷ କିଛି ଧାରଣା ନାହିଁ